ଆଜ୍ଞା ଆଜ୍ଞା କେଉଁଠୁ କହୁଥିଲେ ହଁ କୁହନ୍ତୁ କୁହନ୍ତୁ ହଁ ଆପଣ ଇଏ ଆମର ସେଇଟା ଯେଉଁ ପେମେଣ୍ଟ୍ ଯେମିତି ଶିଖାଯାଉଚି ହେଲେ ପ୍ୟାକେଜ୍ ଅଛି ବୁଝିଲେ କି ଆପଣ କେଉଁ ପ୍ୟାକେଜ୍ରେ ଶିଖିବା ପାଇଁ ଚାହୁଁଛନ୍ତି ସେଇଟା ହେଉଛି କଥା ଆପଣ ତିନି ମାସିକିଆ ପ୍ୟାକେଜ୍ ଅଛି ଛଅ ମାସିକିଆ ପ୍ୟାକେଜ୍ ଅଛି ବର୍ଷେକିଆ ଅଛି ବୁଝିଲେ କି ଏବଂ ଆପଣଙ୍କର ତା ସହିତ ଯେଉଁ ସ୍କିମ୍ରେ ଆମର ରହିଛି ମାନେ ଟ୍ରେନ୍ର ଯେଉଁ ଆମର ଅଛନ୍ତି ଯେଉଁମାନେ ପୁଣି ଅନ୍ୟ ଆପଣ ନିଜେ ତାଙ୍କ ସହିତ ଟ୍ରେନିଂ ନେଇ ପାରିବେ ନଚେତ୍ ମାନେ ପନ୍ଦର ଦିନ ଟ୍ରେନିଂ ଦେଲା ପରେ ମଧ୍ୟ କିଛି ଅଛନ୍ତି ଆପଣ ନିଜେ ନିଜେ ଆସିକି କରି ପାରିବେ ଯେଉଁଟା ଚୁଜ୍ କରିବେ ଆପଣ ଆସି କି ଆମଠୁ ବୁଝି ନେଉ ପାରିବେ କିଛି ଅସୁବିଧା ନାହିଁ ଠିକ୍ ଅଛି ଆପଣ ରବିବାର ଆଉ ଶନିବାର ଛାଡ଼ି ଦେଇକି ବୁଝିଲେ କି ଆମର ହଲିଡ଼େକୁ ଛାଡ଼ି ଦେଇକି ଆପଣ ଦଶଟାରୁ ଚାରିଟା ମଧ୍ୟରେ ଆସି ମୋତେ ଦେଖା କରି ପାରିବେ କିଛି ଅସୁବିଧା ନାହିଁ ବୁଝିଲେ କି ଆପଣ ସବୁ ପରାମର୍ଶ ମୋତେ କହି ପାରିବେ ଆପଣଙ୍କର କେଉଁଟା ଚାର୍ଜ୍ ଲାଗିବ କେଉଁ ଚାର୍ଜ୍ରେ ଆପଣ କେତେ ଟଙ୍କା ଦେଇକି ନାହିଁ ନାହିଁ ପ୍ୟାକେଜ୍ ଦେଖନ୍ତୁ ମୁଁ ଆପଣଙ୍କୁ ସଟ୍କର୍ଟ୍ରେ କହି ଦେଇପାରେ ବୁଝି ପାରୁଛନ୍ତି ପାଞ୍ଚ ହଜାର ଟଙ୍କାରେ ମୋର ଷ୍ଟାର୍ଟ୍ ଅଛି ହେଲା ପାଞ୍ଚ ହଜାରରୁ ଟଙ୍କାରୁ ଷ୍ଟାର୍ଟ୍ ଅଛି ପୁରା ଆସନ୍ତୁ ଆସିଲେ ମୁଁ ଆପଣଙ୍କୁ ପୁଙ୍ଖାନୁ ପୁଙ୍ଖନ ଆପଣଙ୍କୁ ବୁଝାଇ ଦେବି ଆମର ଆଜି ୱେଟଲିଫ୍ଟିଙ୍ଗ୍ ପାଇଁ ରହିଛି ହେଲା ଆଉ ତା'ପରେ ଆପଣଙ୍କର ଟେକ୍ସ୍ ସିକ୍ସ୍ ଟେକ୍ ପାଇଁ ମଧ୍ୟ ରହିଛି ବୁଝି ପାରିଲେ କି ଆପଣଙ୍କର ବଡ଼ି ରହିଛହି ଆପଣଙ୍କର ଯେଉଁ ଆମର ରହିଛି ଇଏ ହୁଁ ଛାତି ଯେଉଁ ଆପଣଙ୍କର ବଢାଇବା ପାଇଁ ତା ପାଇଁ ମଧ୍ୟ ରହିଛି ଆଉ ମାଂସପେଶୀ ଆପଣଙ୍କର ଯେଉଁ ଷ୍ଟ୍ରଙ୍ଗ୍ କରିବା ପାଇଁ ମଧ୍ୟ ତା'ର ରହିଛି ଏଇ ଭଳି ସବୁ ରହିଛି ଆପଣ ଆସନ୍ତୁ ଆସିଲେ ଆପଣଙ୍କୁ ଏ ବାବଦରେ ଦେଖିବେ ଜାଣି ପାରିବେ ବିଭିନ୍ନ ପ୍ରକାର ରହିଛି ଏବେ ଆପଣ ନୂଆ ଗୋଟେ ମେସିନ୍ ଆସୁଛି ଆପଣଙ୍କର ହେଲା ଆପଣ ବହୁତ ଆରାମ ସେ ଆପଣ ସେ କରିପାରିବେ ସେ ଆପଣଙ୍କର ରନିଙ୍ଗ୍ କାମ କରିପାରିବେ ହେଲା ଆସିଲେ ଏଇଠି ଦେଖିବେ ଜିନିଷ ପତ୍ର ଅନେକ ପ୍ରକାରର ଅଛି ଆଉ ଆପଣ ଏହା ଆଗରୁ କେଉଁଠି ଟ୍ରେନିଂ ନେଇଥିଲେ କି ଠିକ୍ ଅଛି ଠିକ୍ ଅଛି ଆପଣ ଫାଙ୍କା ସମୟ ଦେଖିକି ଶନିବାର ରବିବାର ଛାଡ଼ିଦେବେ ମୋର ଶନିବାର ରବିବାର ଦିନ ଅଫିସ୍ ଆୱାର୍ରେ ସେମାନେ ହୁଏ ତ ରୁହନ୍ତି କିନ୍ତୁ ଆମର ବନ୍ଦ ରୁହେ ଆପଣ ଶନିବାର ରବିବାର ଛାଡ଼ିକି ଅଫିସ୍ ଆୱାର୍ରେ ଆସନ୍ତୁ ଆସିଲେ ଆପଣ ସମସ୍ତ ତଥ୍ୟ ପାଇ ପାରିବେ କିଛି ଅସୁବିଧା ନାହିଁ ଇଏ ଶୁଣନ୍ତୁ ଆଉ ଗୋଟିଏ କଥା ଇଏ ଆପଣ ଯେତେବେଳେ ଆସିବେ ଆପଣ ଏକା ଆସିବେ ନା ଆପଣଙ୍କର ସେଇଠି ଆଉ କେହି ଯିଏ ଅଛନ୍ତି ଶିଖିବା ପାଇଁ ଇଣ୍ଟରେଷ୍ଟେଡ୍ ଅଛନ୍ତି ଯଦି ଶିଖିବା ପାଇଁ କେହି ଇଣ୍ଟରେଷ୍ଟେଡ୍ ଅଛନ୍ତି ତାହେଲେ ତାଙ୍କୁ ସାଙ୍ଗରେ ଧରିକି ଆସିବେ ସେମିତି କିଛି ଇଏ ନାହିଁ ଛାନିଆ ହେବାର ନାହିଁ ବୁଝିଲେ କି ଆପଣଙ୍କ ସାଙ୍ଗ ଫାଙ୍ଗ ଦେଖିକି ଆହୁରି ଶିଖିବା ପାଇଁ ବି କିଏ ଅଛନ୍ତି ଲେଡିସ୍ ପାଇଁ ମଧ୍ୟ ଏଠି ଆମର ପ୍ରସ୍ତୁତ ଅଛି ଆମ ଝିଅ ପିଲାମାନଙ୍କ ପାଇଁ ମଧ୍ୟ ସବୁ ସରଞ୍ଜାମ ଅଛି ସେମାନେ ମଧ୍ୟ ଏଠି ଶିଖି ପାରିବେ ସେମାନେ ମଧ୍ୟ କରିପାରିବେ ଆଜ୍ଞା ହଁ ଠିକ୍ ଅଛି ଆପଣଙ୍କ ସାଙ୍ଗ ଯିଏ ବି ଅଛନ୍ତି ଆପଣ ଦେଖନ୍ତୁ ଆପଣ ସାଙ୍ଗରେ ଆସିବା ମାନେ ଆପଣଙ୍କୁ ନିହାତି ତିନି ପାଞ୍ଚ କିଲୋମିଟର ଦୂରିଆ ଆପଣଙ୍କ ଯେଉଁ ଯାଗାରୁ ଆସୁଛନ୍ତି ବୁଝିଲେ କି ତେଣୁ ଆସିବେ ମାନେ ସାଙ୍ଗରେ ଜଣେ ଆସିଲେ ଦୁଇ ଜଣ ଖଣ୍ଡ ଭଲ ହେବ ହେଲା ଆଉ ଏବେ ଆମର ଟିକେ ବର୍ତ୍ତମାନ ଯଦି ଆପଣ ପନ୍ଦର ଦିନ ଭିତରେ ଆପଣ ଆଡ଼ମିସନ୍ ନେଉଛନ୍ତି ଆପଣଙ୍କୁ ଚାର୍ଜ୍ ଟିକେ କମ୍ ଲାଗିବ ବୁଝିଲେ କି ଆମେ ଏବେ ଗୋଟିଏ ଅଫର୍ ଛାଡ଼ିଛୁ ଆପଣ ଏହି ଅଫର୍ରେ ଜଏନ୍ କରିପାରିବେ ବୁଝିଲେ କି ଏଇ ଯୋଉଁ ଅଫରଟା ପା ବର୍ତ୍ତମାନ ଛଡ଼ା ହୋଇଛି ମୋର ଏଇ ସମୟରେ ବର୍ତ୍ତମାନ ଗୋଟିଏ ପନ୍ଦର ଦିନ ପାଇଁ ଗୋଟିଏ ଅଫର୍ ଦିଆ ହେଉଛି ଫାଷ୍ଟ୍ ଜିମ୍ ଖୋଲା ହେଉଛି ନା ଭାଇ ଫାଷ୍ଟ୍ ଜିମ୍ ପାଇଁ ଆପଣଙ୍କୁ ଗୋଟିଏ ଅଫର୍ ଦିଆ ହୋଇଛି ଆମରି ଏଇ ଅଫର୍ରେ ଆପଣ ସେଠି ହଜାର ପନ୍ଦର ଶହ ଟଙ୍କା ଆପଣ ବଚତ କରି ପାରିବେ ବୁଝିଲେ କି ତେଣୁ ଆପଣ ଆସି ଏବେ ଆଡ଼ମିସନ୍ ନେଇ ନିଅନ୍ତୁ ଆମର ତାପରେ ଆପଣ କରିବେ ଯେଉଁ ଦିନ ଆସିବେ ପଇସା ପତ୍ର ଧରିକି ପଳାଇ ଆସିଥିବେ ବୁଝିଲେ ନା ଆପଣ ତ ଜାଣିଛନ୍ତି ଆମର ଏଠି ପୂରା ଭଲ ଜାଗା ଅଛି ଶୁଣିଥିବେ ଆମର ନାଁ ଶୁଣିଥିବେ ପଚାରି ଦେବେ ହେଲା ଏ ପୁରା ଏରିଆର ସମସ୍ତେ ଜାଣିଛନ୍ତି କିଛି ଅସୁବିଧା ନାହିଁ ଆପଣ ଏକାବେଳେ ପଇସା ପତ୍ର ଧରିକି ପଳାଇ ଆସିବେ କିଛି ଅସୁବିଧା ନାହିଁ ହଁ ନିହାତି ଆସିବା ପାଇଁ ଚେଷ୍ଟା କରିବେ ଆସିବା ପାଇଁ ଚେଷ୍ଟା କରିବେ ହେଉ ଠିକ୍ ଅଛି ରହୁଛି